ସମୟ ସହିତ ଓଡିଆ ଭାଷାର ବିକଶିତ ହେବା ଆଜିର ସମାଜରେ ବହୁତ ପରିବର୍ତ୍ତନ ହୋଇଛି ତେଣୁ ଆମ ରାଜ୍ୟ ସରକାର ହୁଅନ୍ତୁ ବା ଭାରତ ସରକାର ହୁଅନ୍ତୁ ଓଡିଆ ଭାଷା ଉପରେ ବେଶି ପ୍ରାଧାନ୍ୟ ଦେଇ ସେଗୁଡ଼ିକର ପରିବର୍ତ୍ତନ କରୁଛନ୍ତି ଆମ ଓଡିଶା ସରକାର ପ୍ରତି ସରକାରୀ ଅନୁଷ୍ଠାନ ଗୁଡ଼ିକରେ ଓଡ଼ିଆର ଫଳକ ଲେଖିବାପାଇଁ ପ୍ରତି ସରକାରୀ ଗବେଷଣା କେନ୍ଦ୍ରରେ ତାକୁ ଉପସ୍ଥାପନ କରୁଛନ୍ତି ତେଣୁ ଓଡ଼ିଆ ଭାଷା ଓଡିଆ ଭାଷାର ବିକଶିତ ହେବା ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କର ମୁଖ୍ୟ ବିଷୟବସ୍ତୁ ତେଣୁ ଓଡ଼ିଶାର ଭାଷା ହୋଇଥିବାରୁ ଓଡ଼ିଆ ଭାଷାକୁ ଆମେ ସମସ୍ତେ ବହୁତ ବହୁଳ ଭାବରେ ବ୍ୟବହାର କରିବାପାଇଁ ଆମ ସରକାର ଆମମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ତେଣୁ ଏଇ ଅତୀତ ଭବିଷ୍ୟତରେ ବର୍ତ୍ତମାନ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ତାଙ୍କ ଭାଷା ସାହିତ୍ୟ ଉପରେ ପ୍ରାଧାନ୍ୟ ଦେଇ ଓଡ଼ିଶାକୁ ବହୁତ୍ ଆଗକୁ ନେଇଛନ୍ତି